ହଁ ମୁଁ ମାଲକାନଗିରିରୁ ଫଟୋ ଷ୍ଟୁଡିଓ ବାଲା କହୁଥିଲି କୁହନ୍ତୁ

ଆପଣ ଗୋଟିଏ ଫଟୋ ଫ୍ରେମ କରିବେ ହଁ ହେବ କେତେ ପଡ଼ିବ ଓହୋ ଆଉ ସବୁ ଭଲ ଏଡ଼ିଟ୍ ମେଡ଼ିଟ୍ ସବୁ କିଛି ଚିନ୍ତା କରିବା ଦରକାର ନାହିଁ ଆପଣ ଟିକେ କହିବେ ଆପଣଙ୍କ ଫଟୋ କେତେ ବଡ଼ ମିଡ଼ିଲ ସାଇଜ ଓହୋ ଫ୍ରେମଟା କାଚ ଦେଇ କରିବି ନା ଆଉ କିଛି କାଠ ଫ୍ରେମ ଦେଇକି ଓହୋ ଆପଣଙ୍କ ହଁ ଯେ ମୋ କଥା ଶୁଣନ୍ତୁ ଟିକେ ଯେଉଁ ଫଟଟା ପୁରୁଣା ଫଟୋ ନା ନୂଆ ଫଟୋ ଉଠେଇକି ଆପଣ ଏଡ଼ିଟ୍ କରିବେ ନୂଆ ଫଟୋ ହଁ କାହିଁକି କହିଲି ମୁଁ ଯେଉଁ ପୁରୁଣା ଫଟୋ ତାକୁ ଏଡ଼ିଟ୍ ଆଉ ଫିନିସିଙ୍ଗ ଆଉ କ୍ଳିୟରିଟି କହିବାକୁ ବହୁତ ଟାଇମ ଲାଗୁଛି ଆଉ ବହୁତ ଟିକେ ଟଙ୍କିଆ ଅଧିକ ଲାଗିବ ଆଉ ନୂଆ ଫଟୋଟା କ'ଣ ନୂଆ ଫଟୋ ଫଟୋ ଉଠେଇଲା ଟା ଟିକେ କଷ୍ଟ କମ ହେବ ଆଉ କିଛି ଏଡିଟିଂ ଫେଡିଟିଂ ବେଶୀ କିଛି ଦରକାର ନୁହଁ ନ ଥିବ

ଆଲବମ୍

ସାନ ଆଲବମ୍ ପାଇଁ ମୁଁ ଦୁଇଶହ ଟଙ୍କା ନେଉଛି ସା ସାନ ଆଲବମ୍ ପାଇଁ ଦୁଇଶହ ଟଙ୍କା ନେଉଛି ଆଉ ବଡ଼ଟା ପାଇଁ ପାଞ୍ଚଶହ ଟଙ୍କା ନେଉଛି ଆଉ ଆପଣ ଯେଉଁ କହିଲେ ଯେଉଁ ଫ୍ରେମଟା ଫ୍ରେମସ ମୁଁ କାଚ ଫ୍ରେମ ହେଲେ ମୁଁ ନେବି ତିନିହଜାର ଟଙ୍କା ଆଉ କାଠ ଫ୍ରେମ ହେଲେ ମୁଁ ହଜାର ଟଙ୍କା ନେବି ଓହୋ କାଚ ଆଉ ସେ କାଚରେ ମୁଁ ଲାଇଟିଂ ଫିଟିଙ୍ଗ କଲେ ଟିକେ ପଚାଶ ଟଙ୍କା ଅଧିକା ଲାଗିବା ଲଗେଇଦେବି କି

ଶହେ ଦୁଇ ଶହ ଭେରାଇଟି ଅଛି ଆପଣ ଆପଣ ଆସିଲେ ଜାଣିପାରିବେ ମୋ ପାଖରେ କେତେଟା ଫ୍ରେମ ଅଛି ଆଉ ଆପଣ ତ ମୋତେ ଦେଖି ନାହାନ୍ତି ଚିହ୍ନି ନାହାନ୍ତି ହେଲେ କେମିତି ଆସିବେ ମୁଁ ମୋର ଠିକଣା କହି ଦେଉଛି ହେଲା ହଁ କାଲି ଆସନ୍ତୁ ମୁଁ ଦୋକାନ ସାତଟାରୁ ନଅଟା ପର୍ଯ୍ୟନ୍ତ ଖୋଲା ରହୁଛି ବୁଝିଲେ ଆଉ ମୋ ଠିକଣା ହେଉଛି ମାଲକାନଗିରିର ର ଯେଉଁ ସୁବାସ ଛକ ଚିହ୍ନିଛନ୍ତି ସୁବାସ ଛକ ରାଇଟ ସାଇଡ଼ରେ ଗୋଟେ ଟ୍ରାନ୍ସଫର୍ମ ଅଛି ସେଇଟି ପଳେଇବେ ପଳେଇକି ଆଖପାଖ ଦୋକାନରେ ପଚାରିଲେ ମୋ ନାଁ ହେଉଛି ସୁରେଶ ସୁରେଶ ଫଟୋ ଷ୍ଟୁଡିଓ ମୋ ନାଁ କହିଲେ ଦୋକାନ ଦେଖେଇଦେବେ ଆଉ ଟିକେ ଆପଣ ମନରେ ଡାଉଟ ଥିଲେ ଅସୁବିଧା ଥିଲେ ମୋର ନମ୍ବର ଅଛି କଲ୍ କରିକି ଜାଣିନେବେ ଆଜି ସନ୍ଧ୍ୟା ନା କାଲି ସନ୍ଧ୍ୟା ହଉ ଠିକ୍ ଅଛି ଆସନ୍ତୁ ହଉ ଆସନ୍ତୁ ହଉ ମ୍ୟାଡ଼ମ୍ ଧନ୍ୟବାଦ ରଖୁଛି ହଁ